ଆମେ ତ ପେପର୍ ତ ପଢ଼ୁସୁ କେତେ୍ ଥର୍ ପଢ଼ୁସୁ ବୋଲେ ଦୁଇଟି ଆବାର୍ କେ ଗଲେ ଯେନ୍ ଥରେ ପେପର୍ ପଢ଼ି ଦେଲେ ହେଲା ଆର୍ କିନ୍ ଟା ସବୁବେଲେ ଆର୍ ଥୋଡ଼ି ପେପର୍ ପଢ଼ୁଥି ମୁଁ କେ ଧରିକିରି ବସୁଥି ଥରେ ଖାଲି ପେପର୍ ଯେନ୍ଟା ପଢ଼ି ନେଇକେ ଆର୍ ପ୍ରାୟତଃ ନ୍ୟୁଜ୍ ମାନେ ମୋବାଇଲ୍ ମାନଙ୍କୁ ଯାହା ଯେନ୍ ଆସୁଛି ମୋବାଇଲ୍ରେ ଦେଖଲେ ବହୁତ୍ ଟି ପ୍ରକାର୍ ନ୍ୟୁଜ୍ ମାନେ ଆସୁଛି ଯେନ୍ଟାକି ସବୁ ପ୍ରକାର୍ ନ୍ୟୁଜ୍ ମାନେ ହେସି ଆସି ତାପରେ ରାଜନୀତିରେ ବୋଲେ ଆର୍ ପାଣି ପାଗ ରେ ଯେନ୍ଟା ଆର୍ ମନୋରଞ୍ଜନ ଯେଟା କି ଯେନ୍ତା ମିଡ଼ିଆ ପିଡ଼ିଆ ଫିଲିମ୍ ମାନେ ଏଇଟା ମାନେ ଭିଡ଼ିଓ ସବୁ ମାନେ ଛାଡ଼ୁଥିସି ବାକି ରାଜନୀତି ମାହଲରେ ଏବେ ଚାଲିଛି ରାଜନୀତି ର ନ୍ୟୁଜ୍ଟା ପ୍ରାୟ ମୋବାଇଲ୍ରେ ଦେଖୁ ଥୁସୁ ବା ନ୍ୟୁଜ୍ ପେପର୍ରେ ଗଲେ ବାହାର କରିକି ପଢ଼ୁଥୁସୁ ଆଉ ଗୁଟେ ପାଣି ପାଗ ର କେନ୍ତା କେନ୍ତା କେତେବେଲେ ବର୍ଷା ହେବା କାଣା ହେବା ଏ ସବୁ ର ହେଲେ ସବୁ ଦେଖବାର୍ ଲାଗି ଇଛୁକ ଲାଗ୍ସି